ହଁ ମୁଁ ଜାଣିଥିବା ରାଜନୈତିକ ନେତା ହଉଛନ୍ତି ଆମର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏକି ସେ ସବୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବହୁତ ଲମ୍ବା ଏବଂ ସେ ବହୁତ ଭଲ ରାଜ୍ୟ ଚଳାନ୍ତି ଯେମିତିକି ସେ ଚାରି ପାଞ୍ଚଥର ଆମର ସେ ସେଣ୍ଟରରେ ଯାଇକରି ଆୱାର୍ଡ଼ ମଧ୍ୟ ପାଇଲେଣି ଆଉ ସେ ସରକାରଙ୍କ ମଧ୍ୟ ତାଙ୍କ ତରଫରୁ ବହୁତ ପ୍ରକାର ଯୋଜନା ମହିଳାମାନଙ୍କ ପାଇଁ ସୁବିଧା ଗାଁ ଗହଳିରେ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧା ଆଉ ଯିବା ଆସିବାରର ମା'ମାନଙ୍କ ପାଇଁ ଗର୍ଭଧାରଣ ମା'ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟର ସୁବିଧା ମାଗଣାର ଔଷଧ ଏହି ଭଳିଆ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି ଆମର ଅପରାଜିତା ଷଡ଼ଙ୍ଗୀ ଯିଏକି ସେ ଆଗେ ଆଇଏଏସ ଅଫିସର ଥିଲେ ଏବେ ଆମର ରାଜନୀତିରେ ପାଦ ଦେଇଛନ୍ତି ସେ ମଧ୍ୟ ବହୁତ ଭଲ ସିଏ ମହିଳାମାନଙ୍କ ପାଇଁ ବହୁତ କିଛି କରିବା ପାଇଁ ଚାହାଁନ୍ତି ଏବଂ ସିଏ କଲେଜ ସ୍କୁଲ କଲେଜମାନଙ୍କରେ ଯେଉଁ ଡ୍ରେସ୍ କୋଡ଼ କରାଯାଇଛି ତାଙ୍କ ମାଧ୍ୟମରେ କରାଯାଇଥିଲା